ମୁଁ ଛୋଟପିଲା ହୋଇଥିଲି ବାପାଙ୍କ ସାଙ୍ଗରେ ଗାଧୋଇ ଯାଇଥିଲି ପୋଖରିକି ବାପା ଗାଧୋଉଛନ୍ତି ତାଙ୍କ ପଛ କାନି ମୁଁ ଗାଧୋଉଛି ଗୋଡ଼ ଖସିଗଲା ଖସିଯିବାରୁ ମୁଁ ପାଣିରେ ବୁଡ଼ିଗଲି ବୁଡ଼ିଯିବାରୁ ବାପା ଦେଖିଲେ ମୁଁ ଝିଅ କୁଆଡ଼େ ଗଲା ତାପରେ ମୋତେ ଦେଖିଲେ ମୁଁ ମୋ ଡ୍ରେସ୍ ଉପରେ ଭାସୁଛି ତାପରେ ମୋତେ ଉଠେଇକି ଆଣିଲେ ପାଣି ପେଟରେ ଚାପି ବାହାର କଲେ ବାହାର ମରିଯାଇଥାନ୍ତି ନହେଲେ ବାହାର କରିବା ଦ୍ୱାରା ମୁଁ ବଞ୍ଚିକି ଆସିଲି ବାପା ଆଣିକି ଆସିଲେ ଆଉ ଏଇଟା ମୋ ପିଲା ଦିନର ସ୍ମୁତି ମନେ ପଡ଼ିଯାଉଛି ଏବେ ବି ସୁଧା ପାଣିକି ଦେଖିଲେ ମାନେ ଭୟ ଲାଗୁଛି